ଆଜ୍ଞା ସାମାନ୍ଟେ ଅର୍ଡ଼ର୍ କରିବୁ ଆଜ୍ଞା ସେ ସାମାନ୍ଟେ ଅର୍ଡ଼ର୍ କଲୁ ବେଲେ ଯେତେବେଳେ ଘରକେ ଆଇଲା ଦେଖ୍ନୁ ବୋଲେ ସାମାନ୍ ନେଇ ନେ ନ ତା'ପରେ କେନ୍ତା କର୍ମି କାଣା କର୍ମି ବୋଲି ଆଜ୍ଞା ଗଲି ଡିଲର୍ ନିଗ ଡିଲର୍ ନିଗ ଗଲି ଆଜ୍ଞା ଆରୁ ଏଇଟା ଆମର ସେ ସାମାନ୍ ନେନ ସେ ସାମାନ୍ ନେନ ଏନ୍ତା ନେନ ସେନ୍ତା ନେନ ବୋଲି କରି ଅଭିଯୋଗ କଲି କହିଲା ତମ ଲିଷ୍ଟ ଆଣବା ହେଲା ଲିଷ୍ଟ୍ଟା ଆଜ୍ଞା ନେଇ ନି ଥି ଫିର୍ ଘରକେ ଆଇଲି ଫିର୍ ଲିଷ୍ଟ୍ ନେଲି ଆର୍ ସବୁ ସାମାନ୍ ଧରି ଗୁଟେ ଗୁଟେ କରି ଗୁଟେ ଗୁଟେ କରି ଆଜ୍ଞା ସବୁ ସାମାନ୍ ଦେଖାଲି ଆଉ ସବୁ ହିସାବ କିତାବ୍ କଲୁ ଭଲା ଆଜ୍ଞା ନେଇ ଥା ସାମାନ୍ ତା'ପରେ ଆପନା ବୁଝିଲା ହଁ ଆମ ପିଲାମାନେ ନ ଭରି ଥିବେ ବୋଲି କିରି ସାମାନ୍ ପତ୍ର ଭାବଲା ଏବେ ସେ ସାମାନ୍ ମାନେ ଦେଲା ଆଜ୍ଞା ସେ ସେଇଟା ଆଜ୍ଞା ମୁଇଁ ସିନା ଆଜ୍ଞା ମୁଇଁ ସିନା ସେ ଲିଷ୍ଟ୍ ଫିଷ୍ଟ ସବୁ ଧରି କିରି ଗଲି ଆଉ ସେଟାକେ ଦେଖାଲି ଅଲଗା ଲୋକମାନଙ୍କୁ କାଇଁ ଏନ୍ତା ଠକୁ ଥିବେ ମାନେ ଚିହ୍ନୁ ଥିବେ ଆରୁ ସବୁ ସାମାନ୍ ପତ୍ର ଏନ୍ତା ପଠଉ ଥିବେ ବୋଲେ ସେମାନେ କେନ୍ତା ଅସୁବିଧା ହଉ ଥିବେ ଆଜ୍ଞା ହେ ବିଷୟରେ ଆଜ୍ଞା ଆମେ କହୁଛେ ଯେ ଲୋକ ନା ଠକ ଯା ସାମାନ୍ ଯା ଅର୍ଡ଼ର୍ ବି ହେଇଥିବା ସେଇ ସାମାନ୍ ସେ ସବୁ ସବୁ ଜିନିଷ୍ ପତ୍ର ସାମନ୍ ମାନେ ପଠାବାର୍ କଥା ଲୋକ ହଇରାଣ ନ କର୍ବା କଥା